ପନିପରିବା କ'ଣ ରେଟ୍ ଅଛି ଫୁଲ କୋବି କେତେ ଅଛି କେତେ କ'ଣ ରେଟ୍ କରୁଛନ୍ତି ବା ନାଇ ଏତେ ରେଟ୍ ହେଲେ ଆଉ ଆମେ କାହିଁ ଆଣି କିରିକିନା କିମିତି ଇଏ ବ୍ୟବସାୟ କରିବୁ ଆଉ ସେ ରେଟ୍ରେ ତୁମେ ଦେଲେ ଆମେ ଏମିତି କିସ କୁହନ୍ତୁ ତାହେଲେ ଯାହା ହେଲେ ତୁମେ ତ ଯାହା ହେଲେ ଠିକ୍ ରେଟ୍ରେ ଦେଲେ ତ ଆଣିକିର ଆମେ ଇଆଡ଼େ ବିକା ବିକି କରିବାକୁ ଆମେ ଟିକେ ସୁବିଧା ହେବ ନା ଆଉ ନା ନାଇ ତାଙ୍କେ ନା ତୁମେ ଏବେ କିଲୋ ହିସାବରେ ସେତିକି ଦେଉଛନ୍ତି ତ ପାଞ୍ଚ କିଲୋ ହିସାବରେ ଯାହା ହେଲେ କମ୍ ରେଟ୍ରେ ଦେବେ ନା ଆଉ ସେଇଟା ହଁ ହଁ ହଁ ସେଇଥିପାଇଁ ଏକା ଯାହା ହେଲେ କମ୍ ଦାମ୍ କମ୍ ରେ ଦେଲେ ଆମେ ବି ଭଲ ସୁବିଧା ହେବ ଆଉ ଫୁଲକୋବି କେତେ ଅଛି ଏ କମଳା କେତେ ଅଛି ଆଉ ଡାଳିମ୍ବ ଅ ହଁ ଆଉ ଡାଳିମ୍ବ

ଆଉ ଅଙ୍ଗୁର କେତେ ଅଛି

ନା ଯାହା ହେଲେ କମ୍ ଦେଲେ ସିନା ହେବ ଆଉ ଆମେ ବି ବେଶୀ ବେଶୀ ଆଣୁନୁନା ତ ବିକି ଧରିକି ଆସୁ ତ ହୁଁ ହଁ ସେଇଟା ବି ଆଉ ବେଶୀ ଆଉ ବେଶୀ ସେମିତି ଠିକ୍ ରେଟ୍ରେ ସେତିକି ସଂଖ୍ୟାର ହେଲେ ଆଉ ଆଣୁ ପୋଷେଇବନି ନା ହଁ ହଁ ସେଇଥି ପାଇଁ ଏକା ହଁ ହଉ ହଁ ହଁ ରଖୁଛି